ଦୁଇ ଦିନ ତଳେ ମୁଁ ଗୋଟିଏ ବଜାରରୁ ଗୋଟିଏ ସାର୍ଟ ଆଣିଥିଲି ଆଉ ବାହାଘରରେ ଯିବାର ଥିଲା ମୋର ଆଉ ଗୋଟିଏ ଦିନ ମୁଁ ପିନ୍ଧିଥିଲି ବାହାଘର ପିନ୍ଧିକି ଯାଇଥିଲି ଆଣିକି ସେଟାକୁ ଧୋଇ ଦେଲା ପରେ ତା'ର କଲର୍ ଛାଡ଼ିଗଲା ଆଉ ତା'ର ସିଲାଇଟା ମଧ୍ୟ ଫିଟିଗଲା ହେଃ ଚାରିଶହ ପଚାଶ ଟଙ୍କା ଦେଇଥିଲି ସାର୍ଟ ମାନେ ଭଲ ପଡ଼ିଲାନି ମୋ ମନ ଭାରି ଭାରି ବହୁତ ଦୁଃଖ